ଆମେ ମୁଖ୍ୟତଃ ଗଛ ମଧ୍ୟରେ ଲିମ୍ବ ଗଛ ଫୁଳ ମଧ୍ୟରେ ମଧୁମାଳତୀ ଫଳ ମଧ୍ୟରେ କଦଳୀ ଗଛ ଓ ରବି ବାଦକକାର୍ ଆଉ ଏହା କଦଲୀ ଗଛଟି ପନିପରିବାରର ଅନ୍ତର୍ଭୁକ୍ତ ହୋଇଥିବାରୁ ଏହା ନିତାନ୍ତ କରିବା ଦରକାର